ଆମ ଦେଶ ହେଉଛି ଚାଷବହୁଳ ଦେଶ ଆମ ଦେଶରେ ବିଭିନ୍ନ ପ୍ରକାର ଲୋକମାନେ ପନିପରିବାଠୁ ଆରମ୍ଭ କରି ଧାନ ବିରି ମୁଗ କୋଳଥ ମାଣ୍ଡିଆ ସବୁ ବିଭିନ୍ନ ପ୍ରକାର ପନିପରିବା କରନ୍ତି ପନିପରିବା କରିବା ପୂର୍ବରୁ କି ଧାନ ଚାଉଳ ଯାହା ଆମର ଅମଳ କରିବା ପୁର୍ବରୁ ଆଗେ ଚାଷ ହୁଏ ଚାଷଟି ସିନା କଲେ ଆମେ ମଞ୍ଜିଟି ବୁଣିବା କି ଖୋଳିକରି ହେଉ କି ଚାଷ କରିକି ହେଉ କି ହଳ କରିବା ଦ୍ଵାରା ହେଉ କଲେ ଆମେ ମଞ୍ଜିଟି ବୁଣୁ ମଞ୍ଜି ବୁଣିଲା ପରେ ଯାଇକରି ଗଛଟି ଉଠେ ଗଛ ଉଠିଲା ପରେ ଯାଇକି ଫଳଟି ଫଳେ କିନ୍ତୁ ମେନ୍ ହେଉଛି ଆମର ଫଳଟି ଚାଷ କରିବା ନିହାତି ଦରକାର ଏହାଦ୍ୱାରା ଆମର ମାଟିଟା ହାଲୁକା ହୁଏ ଚାଷ କଲେ ଚାଷ ନ କଲେ ମାଟିଟା ହାଲୁକା ହେବ କେମିତି ତେଣୁକରି ଯେକୌଣସି ପନିପରିବା କି ଧାନ ବିରି ମୁଗ ହେଉ କରିବା ପୂର୍ବରୁ ଲଗେଇବା ପୂର୍ବରୁ ଆଗେ ଚାଷ କି ହଳ ହେଉ କରିବା ନିହାତି ଦରକାର